ହଁ ହଁ ନାନୀ କୁହନ୍ତୁ ଏ ନାନୀ ମୁଁ ଦୁଇ ଟାଇମ୍ ରହିବି ଯେ ସଖାଳୁ ରାତି ଯାଏଁ ରହିବି ପୁଣି ଟିକେ ଘରକୁ ଆସିବି ମୋ ପିଲା ଛୁଆଙ୍କୁ ଦେଖିକି ପୁଣି ଯାଇକି ଯିବି ସବୁ କରିବି ଯେ ହେଲେ ତମର ଯେଉଁ ଶାଶୂ ସବୁବେଳେ ଖାଲି କେଟେ କେଟେ କେଟେ କେଟେ ତାଙ୍କ ସାଙ୍ଗରେ ଚଳିବା ଭାରି ମୁସ୍କିଲ୍ ହେଇଯିବ ମୋ ପାଇଁ ବୁଝୁଛି ଯେ ସବୁ କିନ୍ତୁ ସେ ଯେଉଁ ଅସନା ମସନା କରିବେ ପନ୍ଦର ଦିନ ହଉଛି ନାନୀ ବୁଝିଲ ନା ଆଉ ଦରମା ପାତି କିଛି ଗୋଟେ ବଢ଼ାଉନ ପୁଣି ଦୁର୍ଗା ପୂଜା ବି ଗଲା କିଛି ଗୋଟେ ଗଲ ଦେଲନି ଆଉ ହଁ ଗୋଟେ କାମ କର ତା'ହେଲେ ତା'ହେଲେ ଟିକେ ଇଏ ବାପା ମାଆଙ୍କୁ କହିଦିଅ ମୋ ସାଙ୍ଗରେ ମୁଁ ଯାହା ଯେମିତି ଦେବି ଖାଇଦେବେ ବେଶୀ କଟ୍ କଟ୍ ହେବେନି ମୋ ଉପରେ ଏମିତି ହେଲେ ମୁଁ ରହିପାରିବିନି ତମେ ନାନୀ କେଉଁ ଦିନ ଯିବ ସକାଳଓଳି ନା ଉପରଓଳି ହଉ ହଉ ହଉ ହଉ ହଉ ମୁଁ ଯିବିହେରି ହଉ ମୁଁ ତା'ହେଲେ ପାଞ୍ଚଟା ବେଳକୁ ପହଞ୍ଚିଲେ ହେବ ହଉ ମୁଁ ତା'ହେଲେ ପିଲା ଛୁଆଙ୍କ କଥା ବୁଝିଦେଇ ଯିବି ଆଉ ହଉ ହଉ ହଉ ହଉ ନାନୀ କହିବିନି ତମେ କିନ୍ତୁ ମୋ କଥା ବୁଝିଦେବ ଖଣ୍ଡେ ନୂଆ ଶାଢ଼ୀ ହଁ ହଁ ହଉ ହଉ